ଆମ ନିକଟରେ ଥିବା ଧାର୍ମିକ ମନ୍ଦିର ମଧ୍ୟରୁ ରଣପୁରର ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ଅଟେ ତେଣୁ ମୁଁ ପ୍ରତି ମାସରେ ଜଗନ୍ନାଥ ମନ୍ଦିରକୁ ଦୁଇରୁ ତିନିଥର ଯାଏ ଏବଂ ସେଠାରେ ମହାପ୍ରସାଦ ଖାଇବାକୁ ମୋତେ ଭାରି ବହୁତ ଭଲ ଲାଗେ ତେଣୁ ମୋର ଅଭ୍ୟାସ ହେଲା ମୁଁ ଯେଉଁ ଦୁଇ ତିନିଥର ମନ୍ଦିରକୁ ଯାଏ ସେହି ଦୁଇ ତିନିଥର ମୁଁ ପ୍ରତିଦିନ ସେହିଠୁ ଓ ମହାପ୍ରସାଦ ସେବନ କରି ଆସିଥାଏ ତେଣୁ ଜଗନ୍ନାଥ ମନ୍ଦିର ଧାର୍ମିକତା ଦୃଷ୍ଟିରୁ ମୋତେ ବହୁତ ଭଲଲାଗେ ଏହିପେ ଏହିଥିପାଇଁ ଧାର୍ମିକ ସ୍ଥାନ ହିସାବରେ ରଣପୁରର ଜଗନ୍ନାଥ ମନ୍ଦିର ମୋ ପାଇଁ ବହୁତ ବହୁତ ବଢ଼ିଆ